ହଁ ହ୍ୟାଲୋ ରମେଶ ବାବୁ କହୁଥିଲେ କି ଯେଉଁ ଆମ ଘର ତିଆରି କରିଥିଲେ ଆଉ ଆପଣ ତ ସେଇ ଯାହା ଘର କାମ ସାରିକି ଯାଇଛନ୍ତି ଯାଇଛନ୍ତି ଆଉ ଦେଖାନାହାନ୍ତି ଆଉ ଆପଣ ଟିକିଏ ଘରଟା କଲାପରେ ଆସିକି ଟିକିଏ ଦେଖିବା କଥା ନା କେଉଁଠି ପାଣି ଗଳୁଛି କି କେଉଁଠି ଛାତ ଫାଟୁଛି କି କାନ୍ଥ ଫାଟୁଛି କି କେଉଁଠି ପ୍ଲାଷ୍ଟର୍ ଗଳୁଛି ଇଏ ଅସୁବିଧା କ'ଣ ହେଲା ଆପଣ ତ ଘର କରିଦେଲେ ତାପରେ ବର୍ଷାଦିନ ଆସିଲା ଛାତ ତା'ହେଲେ କ'ଣ ଅସୁବିଧା ହେଲା ସେ ଛାତରୁ ବର୍ତ୍ତମାନ ଦେଖିବେ ସେ ତଳ ଆଡ଼ୁ ଦେଖିବେ କେଉଁ ମାନେ ଓଦାଳିଆ ରହୁଛି ବୁଝିପାରିଲେ ଆଉ ଯେଉଁ ପ୍ଲାଷ୍ଟର୍ଟା ଦେଖିବେ ପ୍ଲାଷ୍ଟର୍ଟା ହେଇଟା ପ୍ଲାଷ୍ଟର୍ ଫଟା କି କାନ୍ଥ ଫଟା କିଛି ଜଣାପଡ଼ିନି କିନ୍ତୁ ଆପଣ ଆସିଲେ ଟିକିଏ ଦେଖିଯାଆନ୍ତେ ସେ ପ୍ଲାଷ୍ଟର୍ଟା ବି ଫଟା ଭଳିଆ ଜଣାପଡ଼ୁଛି ଆଉ ତଳ ଯେଉଁ ଟାଇଲ୍ ପକାଇଥିଲେ ପାଞ୍ଚଟା ଖଣ୍ଡେ ଜାଗାରେ ସେ ମାନେ ତଳ ଏୟାର ରହିଯାଇଛି ସେ ମାନେ ଧଡ଼୍ଧଡ଼୍ ଶୁଭୁଛି ଏଇ ସବୁ ଅସୁବିଧା ହେଇଛି ଆମକୁ ଭଲ ମନ ଭଲ ଲାଗୁନି ଟିକିଏ ଆସିକି ଦେଖିଗଲେ ଭଲହୁଅନ୍ତା ସେଇଟା ତ ହେଉଛି ଆଉ

ନା ଜମା ହେଉଛି ସେ ବର୍ଷା ହେଲାବେଳକୁ ଟିକିଏ ଜମା ରହୁଛି ତାପରେ ସେଇଟା ଯଦି ସେପଟରେ ଭୁଲ୍ ହେଇଥିବ ତାହାଲେ ଗ୍ରେଡ଼ିଙ୍ଗ ଟିକିଏ କରିଦେଲେ ହୁଅନ୍ତା

ଏ ନୂଆ ଘରଟା ଏମିତି ହେଲେ ମନ ଦୁଃଖ ହେଉଛି ଟିକିଏ ଆଉ ଏଇ ଯେଉଁ ପ୍ଲାଷ୍ଟର୍ଟା ଦୁଇ ତିନି ଜାଗାରେ ଫାଟୁଛି

ଏଇଟା ସେଇ ପଛ ପଟଟା

ଆଉ ତଳଟା ଯେଉଁ ତିନିଟା ଚାରିଟା ଜାଗାରେ ଯେଉଁ ଇଏ ହେଇଛି ବିମ୍ ଯେଉଁ ଇଏ ଖୋଲିଯାଇଛି ପ୍ଲେଟ୍

ହଉ ହଉ ହଉ ଠିକ୍ ଅଛି ଓକେ ଆସନ୍ତୁ ଆସନ୍ତୁ ଦେଖିଯିବେ